ଆଜ୍ଞା ହଁ ବୃହତ କୃଷି ବ୍ୟବସାୟରେ ପ୍ରତିଯୋଗିତାରେ ଆମର ଗ୍ରାମାଞ୍ଚଳର କ'ଣ କ୍ଷୁଦ୍ର କୃଷି ଯେଉଁମାନେ ଛୋଟ ଛୋଟ କୃଷି ଚାଷୀଙ୍କୁ କୃଷକମାନଙ୍କୁ ତ ନୁହଁ ଚାଷୀ ଚାଷୀମାନେ ଯେଉଁମାନେ ବ୍ୟବସାୟ କରିଛନ୍ତି ବହୁତ ପ୍ରଭାବ ପକାଇଛି ଯେମିତିକି ଆମର ରିଲିଆନ୍ସ ଅମ୍ପାନୀର କମ୍ପାନୀ ମାନେ କ'ଣ ଆଉ କହିବି ଅମ୍ପାନୀ କମ୍ପାନୀ ସିଏ ଆମର ଆଜିକାଲି ରିଲଆନ୍ସ ଷ୍ଟୋର୍ରେ ଚାଷ ଜିନିଷ ମିଳିଲାଣି ମାନେ କ'ଣ ଯେଉଁ ପନିପରିବା ହଉ ଫଳ ହଉ ଏଗୁଡ଼ା ମିଳିଲାଣି ଗୋଟେ ନର୍ମାଲ୍ କୃଷକ ତା'ର ଚାଷ ବାସ କରି ଫଳଟିଏ ହଉ କି ପନିପରିବା ଟିକିଏ ହଉ ବାଇଗଣଟିଏ ହଉ ନିହାତି ତାକୁ ନେଇକି କେଉଁଠି ହାଟରେ ଟିକେ ବସ ରାସ୍ତା କଡ଼ରେ ବସ ଗୋଟେ ପାଲା ପକାଇ ବସିବ ତାକୁ ବିକିବ ଦିନମାନ ଖରାରେ ଠିଆ ହବ ଏମିତି କରିକି ତା'ର ଦୁଇ ପଇସା ରୋଜଗାର କରେ ଆଜିକାଲି ତ ଏ ଅମ୍ବାନୀ ରିଲିଆନ୍ସ ଷ୍ଟୋର୍ରେ ବିକୁଛି ଏଟା ଖରାପ ନୁହେଁ ଭଲ ଯଦିଓ ଭଲ କ'ଣ ପାଇଁ ଭଲ ଏଇଥିପାଇଁକି ଯେ କି ଯେଉଁ କୃଷକଟା ଚାଷ କରୁଛି ତାକୁ ସେ ନିହାତି ଖୁସି ହେଉଛି କି ମୁଁ ଚାଷ କରିଛି ନିହାତି ସେ ଗୋଟେ ଏ ସି ହଉ ଏସି ବସି ରୁମ୍ରେ ଗୋଟେ ଫ୍ରିଜ୍ ଫ୍ରିଜର୍ ବଡ଼ ବଡ଼ ଏତେ ବଡ଼ ଫ୍ରିଜର୍ ଏତେ ବଡ଼ ମଲ୍ରେ ଥୁଆ ହେଇକି ବିକ୍ରି ହେଉଛି ନିହାତି ସେ ମନରେ ମାନେ କ'ଣ ଖୁସି ହେଉଛି ହେଲେ କ'ଣ ପ୍ରଭାବ ଏୟା କରିଛି ଛୋଟ କୃଷି ମାନଙ୍କୁ ସେମାନେ ଯେଉଁ ରାସ୍ତା ସାଇଡ଼୍ରେ ତାଙ୍କୁ ଆଉ କ'ଣ କି ଯଦି ଆମର ମଲ୍ ଆଜିକାଲି ତ ସମସ୍ତେ ହାଇଜେନିକ୍ ହିଁ ଖୋଜୁଛନ୍ତି ନା ତ ହାଇଜେନିକ୍ ଖୋଜିଲେ ଅଭିଅସ୍ଲି ସେମାନେ ମଲ୍ ହିଁ ଯିବେ ମଲ୍ ହିଁ ଯିବେ ଯେମିତି କୁହନ୍ତି କି କ'ଣ ମଲ୍ରୁ ହାଇଜେନିକ୍ ଖାଇବା ନେବେ ତ ଆଉ ସେ ରାସ୍ତା କଡ଼ ଚାଷୀକୁ କିଏ ପଚାରିବ କେହି ପଚାରିବେନି ତ କ'ଣ ନିହାତି ଏପଟା ପ୍ରଭାବ ପକାଉଛି ଏଇୟା ପ୍ରଭାବ ପକାଉଛି ସେମାନଙ୍କର ଦୁଇ ପଇସା ରୋଜଗାର ହେଉଥିଲା ସେଟା ହେଉନି ବ ଆଉ ଏମାନଙ୍କୁ କିଏ ପଚାରିବ କି ଯେଉଁମାନେ ଯଦି ଆମର ରିଲିଆନ୍ସ ଷ୍ଟୋର୍ ଅମ୍ବାନୀ କମ୍ପାନୀ ରିଲିଆନ୍ସ ଯଦି ସେଥିରେ ପନିପରିବା ବିକ୍ରି ହବ ଫଳମୂଳ ବିକ୍ରି ହବ ଆଉ କ'ଣ ଛୋଟ ଛୋଟ ଚାଷୀମାନଙ୍କୁ କିଏ ପଚାରିବ କେହି ତ ଏଇଠୁ ପରିବା ନେବେନି ନା ତ ଆଗରୁ ଯେମିତି କ'ଣ ଯେମିତି ଶଗଡ଼ରେ ଲୋକ ବୁହା ହେଉଥିଲେ ତା'ପରେ ଅଟୋ ବାହାରିଲା କ'ଣ ସେଟା କୁହନ୍ତି ଖୁଦିରର ଖୁଦିରର ଟ୍ରାକ୍ଟର୍ ନା କ'ଣ ଖୁଦିରର ଶଗଡ଼ ଖୁଦିରର ଶଗଡ଼ ମାନେ କ'ଣ ଆଗରୁ ଶଗଡ଼ରେ ଲୋକମାନେ ବୁହା ହେଇକି ଯାଉଥିଲେ ତ ଶଗଡ଼ ତା'ପରେ ଅଟୋ ବାହାରିଲା ଅଟୋରେ ନେଇଗଲା ଫାଇ ଫାଇ ନେଇକି ଛାଡ଼ି ଦେଇ ଆସିଲା ପୁଣି ଥରେ ନେଇଗଲା କ'ଣ ଅଛି ଆଉ ଆଉ ଶଗଡ଼ରେ ବୋହି ବୋହି ନେଇ ଯେଉଁଟା କ'ଣ ତିରିଶ ମିନିଟର କାମ ତାକୁ ଅଟୋ ପନ୍ଦର ମିନିଟରେ କରିଦେଲା ତ କ'ଣ ପାଇଁ ସମସ୍ତେ ଅଟୋକୁ ହିଁ ଚୁଜ୍ କରିବେ ନା ତ ସେଇଭଳି ଆମର ହାଇଜେନିକ୍ ଖାଇବା ଯୋଡ଼ା ଏ ସି ରୁମ୍ ରହୁଛି ହାଇଜେନିକ୍ ରହୁଛି ଆଉ ରାସ୍ତା କଡ଼ରେ ଏଇଟା ତ କ'ଣ ଧୂଳିମଳିରେ ପଡ଼ୁଛି ନା ତାକୁ ବି ଆଉ ଏତେ ପସନ୍ଦ କରୁନାହାନ୍ତି ତ ସେଥିପାଇଁ କିନ୍ତୁ ଏହା ପ୍ରଭାବ ପକାଉଛି ଏତିକି କି ଚାଷୀମାନଙ୍କୁ ତାଙ୍କର ଉପଯୁକ୍ତ କ'ଣ ମାନେ ସେମାନେ ଯେତିିକି ତାଙ୍କ ଯଦି ପଇସା ସେଟା ତାଙ୍କୁ ମିଳୁନି ସେମାନଙ୍କ ପାଖକୁ ଆଉ କିଏ ପଚାରୁନାହାନ୍ତି ତାଙ୍କ ଠୁ ଆଉ କିଏ ନବ ସମସ୍ତେ ହାଇଜେନିକ୍ ଖାଇବାକୁ ଗଛରେ ଏଥିପ୍ରତି ଧ୍ୟାନ ଦେଲେ ନିହାତି ଭଲ ହବ